ଗୋଟେ ବଗିଚାରେ ମୁଁ ଫଳ ଫୁଲ ଏବଂ ପନିପରିବା ଲଗାଇବା ପାଇଁ ମୁଁ ତାକୁ ସେସବୁକୁ ବଢ଼ାଇବା ପାଇଁ ବହୁତ ପରିଶ୍ରମ କରି କରିବାକୁ ପଡ଼ିଥାଏ ଏମିତି ନାହିଁକି ଗୋଟେ ଗଛ ଲଗାଇ ଦେଲି ହଁ ସେଇଟା ଆପେ ଆପେ ଫୁଲ ଫଳ ଧରିବ ମୁଁ ପାଣି ଦେବି ନାହିଁ କିଛି ନାହିଁ ଆପେ ଆପେ ଫୁଲ ଧରିବ ସେମିତି ନାହିଁ ସେ ଗଛଟିକୁ ସବୁବେଳେ ପାଣି ଦେବାର ଅଛି ଯେତିକି ପାଣି ସେତିକି ପାଣି ଦେବାର ଅଛି ଏମିତି ନାହିଁ ପୁରା ଗୋଟେ ପାଇପ୍ ଲଗାଇକି ରଖିଥିବା ସେଇଠି ପାଣି ଯିବ ଦିନ ସାରା ରାତି ସାରା ସେ ତା ଚେର ସବୁ ନଷ୍ଟ ହୋଇଯିବ ପଚିଯିବ ଆ ତାକୁ ସେ ଗଛକୁ ସାର ଦେବାକୁ ପଡ଼ିବ ତା'ପରେ ସେ ଏମିତି ଜାଗାରେ ସେ ଗଛଟା ଲଗାଇବ ଯେମିତିକି ଖରା ସେ ଗଛକୁ ବାଜୁଥିବ ଖରା ବାଜୁଥିବ ଏମିତି ଗଛ ଏମିତି ଜାଗାରେ ସେ ଗଛ ଲଗାଇବ ତା'ପରେ ସେ ଗଛ ଲଗାଇ ସାରିଲା ପରେ ତାକୁ ସାର ଦେବାର ଅଛି ତାକୁ ପାଣି ଦେବାର ଅଛି ସକାଳେ ସନ୍ଧ୍ୟାରେ ବେଲେ ପାଣିି ଦେବାର ଅଛି ଏବଂ ସେ ଗଛଟା ଯେତେବେଳେ ବଢ଼ିବ ତାକୁ ତା'ର କାଣ୍ଡ କାଣ୍ଡ ଟିକିଏ ଟିକିଏ ସବୁ ମାନେ ସବୁରେ ନାହିଁ ଯେତେବେଳେ ବଢ଼ିବ ତ କାଣ୍ଡ ଟିକିଏ ଟିକିଏ କାଟିବ ସେ କାଣ୍ଡଠାରୁ ଆଉ ଗୋଟେ କାଣ୍ଡ ବାହାରିବ ସେ କାଣ୍ଡ କାଣ୍ଡଠାରୁ ଆଉ ଗୋଟେ କାଣ୍ଡ କାଣ୍ଡ ବାହାରିବ ତାକୁ କାଟିଲେ ଆଉ ଗୋଟେ କାଣ୍ଡ ବାହାରିବ ସେମିତିକି କଲେ ସେ ଗଛଟା ଆହୁରି ବଢ଼ିବ ସେ ଗଛଟା ଆହୁରି ବଢ଼ିବ ସେମିତି କଲେ ସେଥିପାଇଁ ସାର ଦେବାକୁ ପଡ଼ିବ ଆଉ ହଁ ଆମ ଆମ ଘରେ ବି ଅଛି ପନିପରିବା ଗଛ ଆମେ ବି ଲଗାଉଛୁ ସେଇଟା ଆମକୁ ବି ସେ ତାକୁ ବଢ଼ାଇବା ପାଇଁ ବହୁତ କଷ୍ଟ କରିବାକୁ ପଡ଼ିଥାଏ ତ ଏମିତି ନାହିଁ ଯେ ଆମେ ଲଗାଇକି ରଖିଦେଉଛି ଆପେ ବଢ଼ିଯିବ ସେମିତି ନାହିଁ ତାକୁ ତାକୁ ବଢ଼ିବାକୁ ପଡ଼ିବ ତାକୁ ସେ କାଣ୍ଡ ଆମେ ସବୁବେଲେ ଘରେ କିଏ ନା କିଏ ସେଇଟା କାଣ୍ଡ କାଟିବେ ସାର ଦେବେ ସେ ଗୋବର ସବୁଠୁ ଭଲ ଗୋବର ସାର ଏ ଯେଉଁ ଯେଉଁ ସବୁ କମ୍ପାନୀର ସାରଯାକ ବନାଉଛନ୍ତି ସେ ସାରଯାକୁ ଦେଲେ କଥାଟା ବି ନଷ୍ଟ ହୋଇଯାଉଛନ୍ତି କେତେ ଦିନ ପରେ ଆଉ ସେ ଯୋଉ ଫଲଯାକ ଧରିବ ପନିପରିବା ଧରିବ ସେଇଟା ଖାଇବା ପାଇବ ବି ଭଲ ଲାଗୁନାହିଁ ପିତା ଲାଗିବ ଆଉ ତାହା ଦ୍ୱାରା ସେ ଫଳ ଯେଉଁ କମ୍ପାନୀ ସାର ତିଆରି ହୋଇଥିବ ସେ କେତେ କେମିକାଲ୍ ମିଶାହୋଇଥିବ ସେସବୁ ଖାଇଲେ ଆମ ଦେହ ଦେହକୁ ବି ଖରାପ ସେ କେମିକାଲ୍ ଆମ ପେଟରେ ଯିବ କେତେ ପ୍ରକାର ରୋଗ ରୋଗ ହେବ ସେ କେତେ ପ୍ରକାର ରୋଗର ସମ୍ମୁଖୀନ ହେବାକୁ ପଡ଼ିବ ଆମକୁ କେତେ କେତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ତା'ପରେ ଆମେ ଯଦି ଆମେ ଯଦି ଗୋବର ସାର ଦେଇକି ବନାଇବା ଗଛ ଗଛ ଗୋବର ସାର ଦେବା ହେଲେ ସେଇଟା ସବୁ କିଛି ବଢ଼ିବ ନାହିଁ